ମୋ ଜୀବନରେ ଏହିଭଳିକା ଗୋଟିଏ ସମସ୍ୟା ଆସିଥିଲା ଯାହାକି ମୋ ପାଖରେ ରୋଜଗାର ପନ୍ଥା ନଥିଲା କୌଣସି ଅର୍ଥ ବି ନଥିଲା ସେ ଟାଇମ୍ରେ ମୋ ଭାଇମାନେ ମୋତେ ଘରୁ ବାହାର କରିଦେଇଥିଲେ ମୋର ବଢ଼ିଲା ଛୁଆ ଦୁଇଟା ବି ପଢ଼ିବା ଉପଯୁକ୍ତ ହୋଇ ଯାଇଥିଲେ ସେଥିପାଇଁ ମୁଁ ବାଧ୍ୟ ହୋଇକି ଗାଡ଼ି ଯେହେତୁ ଶିଖିଛି ବାଧ୍ୟ ହୋଇକି ଗୋଟିଏ ଗାଡ଼ି ମାଲିକ କତିକି ଗଲି ଆଉ ସେ ଗାଡ଼ି ମାଲିକକୁ କହିଲି ମୋତେ ଗାଡ଼ି ଟିକେ ଦିଅନ୍ତୁ ମୁଁ ଚଲାଏ ମୋ ପାଖରେ ଏହିଭଳିଆ ପରିସ୍ଥିତି ଅସୁବିଧା ଅଛି ଏହିଭଳିଆ ସମ୍ମୁଖୀନରେ ମୁଁ କ'ଣ କରିବି ମୋତେ ଟିକେ ଯାହା ହେଲେ ସାହାଯ୍ୟ କରନ୍ତୁ ଅବଶ୍ୟ ତାଙ୍କ ଗାଡ଼ି ମୋତେ ଦେଲେ ଚଲାଇବା ପାଇଁ ଚଲାଇଲି କିନ୍ତୁ ମଝିରେ ମଝିରେ ସେ ଟିକେ ବ୍ୟବହାର ଖରାପ କଲେ ଶଳା ବଂଚିତ୍ୟ କହିକି ଶୋଧିଲେ ହେଲେ ବି ପରିସ୍ଥିତି ବାଧ୍ୟ କଲା ମୋତେ ତାଙ୍କ ପାଖରେ ରହିକି ଦୁଇ ପଇସା ରୋଜଗାର କରିବା ପାଇଁ ମୁଁ ରୋଜଗାର କଲି କରିକି ଘର କରିକି ସେହି ଯାଗା ଉପରେ ରହିଲି ରହିଲା ପରେ ଭାବିଥିଲି ଛାଡ଼ିଦେଇକି ଅନ୍ୟ ମାଲିକ ପାଖରେ ଭଲ ମାଲିକଟେ ଦେଖି ଚଲାଇବା ପାଇଁ ତା'ପରେ ମୋ ଛୁଆ ଦୁଇ ଜଣଙ୍କର ନାମ ଲେଖା ବାହାରିଲା ତାଙ୍କ ନାମ ଲେଖାଇବା ପାଇଁ ମୋ ପାଖରେ ପାଖରେ ପଇସା ନଥିଲା ବାଧ୍ୟ ହୋଇକି ସେହି ମାଲିକ ପାଖରେ ହିଁ ଫେର ଗାଡ଼ି ଚଲାଇକି ରହିଲି ଚ ରହିଲା ପରେ ତା'ପରେ ଛୁଆଙ୍କର ଆଡ଼ମିସନ ଫାଡମିଶନ କଲି ଆଡ଼ମିସନ କରି ସାରିକି ତା'ପରେ ଏବେ ବି ସୁଦ୍ଧା ମୁଁ ତାଙ୍କ ପାଖରେ ଏବେ ବି କଷ୍ଟ ନେଇକି ରହିଛି